ହଁ ମୁଁ ରୋଷେଇରେ ପୁଦିନା ପତ୍ର ଭୃସଙ୍ଗ ପତ୍ର ଏସବୁ ୟୁଜ୍ କରେ ବ୍ୟବହାର କରେ ଯେମିତିକି ଡ଼ାଲିରେ ଛୁଙ୍କ ଦିଏ ଛୁଙ୍କରେ କ'ଣ ଛୁଙ୍କରେ ଭୃସଙ୍ଗ ପତ୍ର ପକାଏ ବହୁତ ସ୍ୱାଦ ମାନେ ବହୁତ ଅତିରିକ୍ତ ବହୁତ ତା'ର ସ୍ମେଲ୍ଟା ବହୁତ ପସନ୍ଦ ମୋତେ ଆଉ ତରକାରୀରେ ଫୁଟଣ କରିଲେ ବି ବହୁତ ସୁନ୍ଦର ଲାଗେ ବହୁତ ଭଲ ଭଲ ବାସେ ତ ତା'କୁ ଆମେ ମୋର ବଗିଚାରେ ଲଗା ହେଇଛି ବଗିଚାରେ ଆମର ଭୃସଙ୍ଗ ଭୃସଙ୍ଗ ପତ୍ର ଲଗାହେଇଛି ଆଉ ତା'ର ସ୍ମେଲ୍ଟା ମୋତେ ବହୁତ ଭଲ ଲାଗେ ଆଉ ଡ଼ାଲିରେ ବି ଛୁଙ୍କ ଦେଲେ ବେଶୀ ସୁନ୍ଦର ବାସେ ଆଉ ଭଲ ଲାଗେ ଟେଷ୍ଟି ବି ଲାଗେ ସ୍ଵାଦିଷ୍ଟ ବି ଲାଗେ